ମୁଁ ମୋର ନିଜ ରୋଗ ପାଇଁ ରୋଗର ଚିକିତ୍ସା ହେବା ପାଇଁ ଡାକ୍ତରଖାନା ଯିବାକୁ ପସନ୍ଦ କରେ ମତେ ଘରୋଇ ଉପଚାର ଭଲ ଲାଗେ ନାହିଁ ଆମେ ଯଦି ଡାକ୍ତରଖାନାରେ ସବୁ ସୁବିଧା ଏବଂ ମାଗଣାରେ ପାଇବୁ ତ ଡାକ୍ତରଖାନା ଯିବା ହିଁ ଭଲ ହେବ ଡାକ୍ତରଖାନାରେ ସବୁ ପ୍ରକାରର ସୁବିଧା ରହିଛି ଯେପରିକି ଆମକୁ ଜ୍ଵର ହେଲେ ଜ୍ଵରର ମେଡ଼ିସିନ୍ ଏବଂ ସେ ପ୍ରକାର ବି ରୋଗ ହେଲେ ତାକୁ ଫ୍ରିରେ ମେଡ଼ିସିନ୍ ଗା ଦିଅନ୍ତି ଏବଂ ମୁଁ ଡାକ୍ତରୀ ମେଡ଼ିସିନ୍ ଉପରେ ବିଶ୍ୱାସ କରେ ସାଧାରଣତଃ ଡାକ୍ତରଖାନାରେ ସବୁପ୍ରକାରର ମାଗଣାରେ ମିଳିଥାଏ ଘରେ ହୋମିଓପାତି ଘର ଘରୋଇ ମେଡ଼ିସିନ୍ ବି ଭଲ ଯଦି କୌଣସି ରୋଗ ଛୋଟ ମୋଟ ରୋଗ ଆମେ ଘରୋଇ ଉପଚାରରେ ଭଲ ହେଉଛୁ ତ ଡାକ୍ତରଖାନା ଯିବାର କିଛି ଆବଶ୍ୟକତା ନାହିଁ ହୋମିଓପାଥି ବି ଭଲ ହୋମିଓପାଥି ମେଡ଼ିସିନ୍ ମଧ୍ୟ ଭଲ ହିଁ ହୋଇଥାଏ ହୋମିଓପାଥି ଆୟୁର୍ବେଦିକ ମେଡ଼ିସିନ୍ ମଧ୍ୟ ଭଲ ଏଲୋପାଥି ବି ଭଲ ହୋଇଥାଏ ମୁଁ ସାଧାରଣତଃ ଡାକ୍ତରଖାନା ଯିବାକୁ ପସନ୍ଦ କରିଥାଏ କାରଣ ସେଠାରେ ଆମର ସରକାର ସବୁ ମାଗଣାରେ କରିଦେଇଛନ୍ତି ଯାହାଦ୍ୱାରା ଆମକୁ ସବୁ ସୁବିଧା ସଂଯୋଗରେ ମିଳିପାରୁଛି ଆମର ବ୍ଲକ୍ରେ ମଧ୍ୟ ଏକ ବଡ଼ ଡାକ୍ତରଖାନା ହୋଇଛି ଯେଉଁଠିକି ଆଡ଼ମିସନ୍ ମଧ୍ୟ କରିଦେଉଛନ୍ତି ସୁବିଧା ଅନୁସାରେ ଆପଣଙ୍କର ଯଦି ବଡ଼ ରୋଗ ହୋଇଯିବ ତ ଆପଣଙ୍କୁ ସେଠାରେ ରଖିକି ଆଡ଼ମିସନ୍ କରିକି ଅନେକ ମେଡ଼ିସିନ୍ କି ଆପଣଙ୍କୁ ଇଞ୍ଜେକ୍ସନ୍ ବଗେରା ଦେବେ ସେଠାରେ ଆପଣ ସବୁପ୍ରକାରର ସବୁ ପ୍ରକାରର ରୋଗର ମେଡ଼ିସିନ୍ ବ୍ଲଡ଼୍ ଟେଷ୍ଟ୍ କରିବା ସହିତ ମେଡ଼ିସିନ୍ ମଧ୍ୟ ଦିଅନ୍ତି ଆପଣଙ୍କର ବ୍ଲଡ଼୍ ଟେଷ୍ଟ୍ ହେମୋଗ୍ଲୋବିନ୍ ଟେଷ୍ଟ୍ ଏବଂ ଅନ୍ୟ ସବୁ ଟେଷ୍ଟ୍ ମଧ୍ୟ ସେମାନେ କରିପାରିବେ ଯାହାଦ୍ୱାରା ଆପଣଙ୍କର ରୋଗ ସ୍ୱଚ୍ଛ ଭାବରେ ଜଣାପଡ଼ି ତାର ମେଡ଼ିସିନ୍ ଆପଣଙ୍କୁ ଦିଆହେବ ସେଥିପାଇଁ ମୋତେ ଡାକ୍ତରୀ ଚିକିତ୍ସା ଭଲ ଲାଗେ